ଆମ ଦେଶରେ ସ୍ୱାଧୀନତା ଆନ୍ଦୋଳନ ବହୁତ ବର୍ଷଧରି ଚାଲିଥିଲା ଏହି ଯେଉଁ ସ୍ୱାଧୀନତା ଆନ୍ଦୋଳନ ଚାଲିଥିଲା ବହୁତ ଲୋକ ସେଥିରେ ଝାସ ଦେଇଥିଲେ ବହୁତ ଲୋକ ମଧ୍ୟ ମୃତ୍ୟୁବରଣ କରିଥିଲେ ଆଉ ମୋର ଇତିହାସ ବହି ପଢ଼ିବା ଭିତରେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ମୋ ମନକୁ ଆସେ ଯେତେବେଳେକି ମହାତ୍ମାଗାନ୍ଧୀ ସତ୍ୟାଗ୍ରହ କରିଥିଲେ ଏବଂ ଭାରତଛାଡ଼ ଆନ୍ଦୋଳନ କରିଥିଲେ ସେତେବେଳେ ଦିଲ୍ଲୀ ଚଲୋ ଅଭିଯାନ ମଧ୍ୟ କରିଥିଲେ ଏଥିରେ ବହୁତ ଲୋକ ଅଂଶଗ୍ରହଣ କରିଥିଲେ କିନ୍ତୁ ଗାନ୍ଧୀଜିଙ୍କର ଆଉ ସୁବାଷ ବୋଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ କାରଣ ଏହିଥିରେ ଏହି ଯେଉଁ ଆମର ନେତୃବୃନ୍ଦ ଥିଲେ ସେତେବେଳେ ସେମାନେ ନିଜକୁ ପୁରା ସେଥିରେ ଝାସ ଦେଇ ଦେଇଥିଲେ ଏବଂ ସେମାନଙ୍କର ଅବଦାନ ଯୋଗୁଁ ଆଜି ଆମେ ସ୍ଵାଧୀନତା ପାଇଛୁ ଏବଂ ଆମେ ଆନନ୍ଦରେ ଖୁସିରେ ମଧ୍ୟ ରହିଛୁ କାରଣ ସେମାନେ ଯଦି ସତ୍ୟାଗ୍ରହ କରିନଥାନ୍ତେ ଭାରତଛାଡ଼ ଆନ୍ଦୋଳନ କରିନଥାନ୍ତେ ବିଭିନ୍ନପ୍ରକାର କାର୍ଯ୍ୟକ୍ରମ କରିନଥାନ୍ତେ ତେବେ ଆମେ ବ୍ରିଟିଶ୍ମାନଙ୍କ ପାଖରୁ ଏ ପର୍ଯ୍ୟନ୍ତ ମଧ୍ୟ ସ୍ଵାଧୀନତା ପାଇ ପାରିନଥାନ୍ତୁ ତେଣୁ ସେମାନଙ୍କର ଏହି ଯେଉଁ ସତ୍ୟାଗ୍ରହ ଏହି ସବୁ ଆନ୍ଦୋଳନ ଆମମାନଙ୍କୁ ବହୁତ ସାହାଯ୍ୟ କରିଛି